ମୁଁ ଆଜିକି ଦୀର୍ଘ ସାତ ବର୍ଷ ହେଲା ଦଶ ସାତ ବର୍ଷରୁ ଦଶ ବର୍ଷ ଭିତରେ ଏପର୍ଯନ୍ତ ଗୋଟିଏ ଏଲଇଡ଼ି ଟିଭି କିଣିଥିଲି ଯାହାର ମୂଲ୍ୟ ବାର ହଜାର ଟଙ୍କା ହେବ କିନ୍ତୁ ମୋର ପିଲାମାନେ ସେ ଟିଭିଟିକୁ ଏଭଳି ଭାବେ ବ୍ୟବହାର କରୁଛନ୍ତି ବର୍ତ୍ତମାନ ସୁଦ୍ଧା ସେ ଟିଭି କୌଣସି ମାନେ ମୁଁ ଖରାପ ହେବାର ମୁଁ ଦେଖୁନି କି ଏପର୍ଯ୍ୟନ୍ତ ମଧ୍ୟ ମୁଁ କୌଣସି ମେକାନିକ କାହାକୁ ନେଇନାହିଁ ଯାହାଫଳରେ କି ମୋର ଏଇଟା ବହୁତ ବଢ଼ିଆ ଜିନିଷ ଏବଂ ମୋତେ ବହୁତ ଭଲ ଲାଗୁଛି ସେ ଟିଭି ଦେଖିବା ପାଇଁ